ଆମ ଅଞ୍ଚଳରେ ଗ୍ରାମାଞ୍ଚଳରେ ଯେଉଁ ଯୁବପିଢ଼ିମାନେ ଅଛନ୍ତି ସହରାଞ୍ଚଳରେ ଝିଅମାନଙ୍କୁ ଦେଖିଲେ ବହୁତ ପସନ୍ଦ କରନ୍ତି ନାହିଁ ଆଉ ସହରାଞ୍ଚଳର ଝିଅ ବୋହୂମାନେ ଦେଖିଲେ ଗ୍ରାମାଞ୍ଚଳର ପୁଅମାନଙ୍କୁ ବି ପସନ୍ଦ କରନ୍ତି ନାହିଁ ସେମାନେ ଅସୁବିଧା ସମ୍ମୁଖୀନ ହୁଅନ୍ତି କାହିଁକିନା ତାଙ୍କୁ ଗ୍ରାମାଞ୍ଚଳ ଭଲଲାଗେ ନାହିଁ ଏମାନଙ୍କୁ ବି ସହରାଞ୍ଚଳ ଭଲ ଲାଗେ ନାହିଁ ସେଥିପାଇଁକି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତା'ପରେ ଗ୍ରାମାଞ୍ଚଳର ଝିଅମାନେ ମଫସଲରୁ ଯେହେତୁ ସେମାନେ ମଫସଲି ଢାଞ୍ଚାରେ ଚଳିଥାନ୍ତି ସହରାଞ୍ଚଳର ଝିଅମାନେ ବହୁତ ସ୍ମାର୍ଟ ସେମାନଙ୍କୁ ସ୍ମାର୍ଟ ସେଥିପାଇଁକି ସେମାନେ ପସନ୍ଦ କରନ୍ତି ନାହିଁ ଆଉ